ମୋତେ ସବୁବେଳେ ଗୀତ ବୋଲିବା ପାଇଁ ଭଲ ଲାଗେ ମୋର ଅଭ୍ୟାସ ହେଲା ଗୀତ ବୋଲିବା ଯେମିତି କୌଣସି ଜାଗାରେ ଯଦି ଭଜନ ସମାରୋହ ହେଉଥିବ ଡାକନ୍ତୁ କି ନ ଡାକନ୍ତୁ ମୁଁ ଯାଏ ଗୀତ ବୋଲେ ଝିଅବେଳେ ସେମିତି ସବୁ ଆମ ଗାଁ ମନ୍ଦିର ଫନ୍ଦିରରେ ଭଜନ ହୁଏ କି ମେଳା ଫେଳା ହେଲେ ଯାଇକି ଗୀତ ବୋଲେ ଏବେ ମଝିରେ ଗୋଟିଏ ଜାଗାରେ ଗୀତ ବୋଲାହେଉଥିଲା ସେ ଜାଗାକୁ ଯାଇକି ଗୀତକୁ ଡାକିଥିଲେ ମୁଁ ଯାଇକି ଗୀତ ବୋଲିଥିଲି ଆଉ ସେଇଠିବି ଭଲ ଗୀତ ବୋଲିଲି ଯେମିତି ଲୋକମାନେ ବହୁତ ପ୍ରଶଂସା ବି କରିଥିଲେ ଆଉ ଘରେ ଠାକୁର ପୂଜା ଯେତେବେଳେ କରେ କିମ୍ବା ମୋ ପିଲା ମାନଙ୍କୁ ବି ମଝିରେ ମଝିରେ ବସେଇକି ଏକୁଟିଆ ବେଳେ ତାଙ୍କ ସମସ୍ତଙ୍କୁ ଗୀତ ବୋଲେ ମୋର ଗୋଟେ ଛୋଟ ପୁଅ ଅଛି ଦଶ ବର୍ଷର ସେ ସବୁବେଳେ କୀର୍ତ୍ତନ କରିବା ପାଇଁ ଭଲ ପାଏ ଆଉ କୀର୍ତ୍ତନ କୁ ଯାଏ ତାକୁ ଅଧିକାଂଶ ସମୟ ବସି ମୁଁ ଗୀତ ଶିଖାଏ ଗୀତ ତାକୁ ସବୁବେଳେ କୁହେ କି ତୁ ଏଇ ଭଜନ ଲାଇନରେ ହିଁ ଯିବୁ ଆଉ ତାକୁ ମୁଁ ସେ ଅଭ୍ୟାସ ସବୁବେଳେ କରେ